ଆଜିକା ସମୟରେ ପିଲାମାନଙ୍କୁ ବହୁତ ସାରା ଶିକ୍ଷା ଦେବା ଉଚିତ ଯେହେତୁ ପିଲାମାନେ ଆଜିକା ଦୁନିଆରେ ବହୁତ ଖରାପ କାମ କରୁଛନ୍ତି ଯାହାଦ୍ୱାରା ବଡ଼ମାନଙ୍କ କଥା ବାପାମାଙ୍କ କଥା ନ ଶୁଣି ଅନ୍ୟ ଗୁଡ଼େ ରାସ୍ତାରେ ଚାଲୁଛନ୍ତି ଆଉ ସାଙ୍ଗମାନେ କିଛି ସାଙ୍ଗମାନଙ୍କର କଥା ଶୁଣିବି ବହୁତସାରା ଖରାପ କାମ କରୁଛନ୍ତି ତ ଆଜିକା ଦୁନିଆରେ ପିଲାମାନଙ୍କୁ ପାଠ ସମ ପାଠ ପଢିବାପାଇଁ ଅନେକ ଗୁଡ଼ିଏ ସୂଚନା ଦେବା ଦରକାର